ହ୍ୟାଲୋ ଆପଣ ଡେଲିଭରି ବୟ କହୁଛନ୍ତି ତ ହଁ ମୁଁ ସୁଶାନ୍ତ ପରିଡ଼ା କହୁଥିଲି ଭୁବନରୁ ଆପଣ ଯେଉଁ ଡ଼େଲି ଆଣିକି ଯେଉଁ ଟାଇମ୍ ରେ ଯେଉଁ ଜାଗାରେ ଦିଅନ୍ତି ମୁଁ ସେଇଠି ଆଉ ରହୁନାହିଁ ମୁଁ ଠିକଣାଟା ଚେଞ୍ଜ କରିଦେଇଛି ଅନ୍ୟ ଜାଗାକୁ ଅଛି ଆପଣଙ୍କୁ ଏ ଠିକଣା ଜଣେଇଦେଉଛି ଆପଣ ଟିକେ ଆଣିକି ସେଇଠି ପହଞ୍ଚେଇ ଦେବେ ଭାତ ଡ଼ାଲି ଖଟା ଆଉ ଚିକେନ୍ ଟିକେ ଆଉ ହେଲା ହେଉ ହେଉ ଧନ୍ୟବାଦ